ଆଜିକାଲି ଯେତିକି ଟେକ୍ନୋଲୋଜିକାଲ୍ର ସୁବିଧା ଚାଲିଛି ସେତିକି ବି ଆମେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଜିକାଲି ଆମେ ଯଦି ଘରେ ବସିକି ମଧ୍ୟ ମୋବାଇଲ୍ରେ ଅଲ୍ଲାଇନ୍ କାରବାର କରିପାରୁଛନ୍ତି କିମ୍ବା କାହା କତିକି ପଇସା ପଠେଇବାର ବ୍ୟବସ୍ଥା ହେଉଛି ଅଛି ଅଛି ବି ଗୋଟେ ନମ୍ବର୍ ଭୁଲ୍ ହେଲେ ଅନ୍ୟ ପାଖକୁ ପଳାଉଛି ସେଥିପାଇଁ ବେଶୀ ବି ଟେକ୍ନୋଲୋଜି ବି ପ୍ରତିକାର କରାଯାଇପାରୁଛି